ଆମ ଗାଁରେ ଯେଉଁ ସାଂସ୍କୃତିକ ହେଉଛି ଯାନିଯାତ୍ରା ପୁରୁଷ ଓ ସ୍ତ୍ରୀ ସମସ୍ତେ ମିଳିମିଶି କି କରନ୍ତି କେହି କାହାକୁ ଛାଡ଼ନ୍ତିନି ଆମ ଗାଁ ଅଞ୍ଚଳରେ ଯେଉଁ ପାଠପଢ଼ା ହେଉଛି ପୁଅ ଓ ଝିଅ କିଏ କାହାକୁ କମତି ନୁହନ୍ତି ସମସ୍ତେ ସମାନ ଭାବେ ପାଠ ପଢ଼ନ୍ତି ଆମ ଗାଁ ଗହଳିରେ ପୁରୁଷମାନେ ବଡ଼ ବଡ଼ କାମ କାର୍ଯ୍ୟ ହେଲେ ନିଷ୍ପତି ନିଅନ୍ତି